ଆମ ରୋଷେଇ ଘରେ ବିଭିନ୍ନ ପ୍ରକାର ବୈଦ୍ୟୁତିକ ଉପକରଣ ରହିଛି କାରଣ ସେହି ବୈଦ୍ୟୁତିକ ଉପକରଣ ସାହାଯ୍ୟ ନେଇ ରୋଷେଇ କରିବାଟା ସହଜ ହୋଇଥାଏ ଆମେ ଯଦି ଦେଖିବା ଆମ ରୋଷେଇ ଘରେ ବିଭିନ୍ନ ପ୍ରକାର ଉପକରଣ ଗୁଡ଼ିକ ଭିତରେ ମିକ୍ସଚର ଗ୍ରାଇଣ୍ଡର ଗ୍ୟାସ ସିଲିଣ୍ଡର ଓଭେନ ୱାଟର ହିଟର ଏବଂ ଇଲେକ୍ଟ୍ରି ହିଟର ମଧ୍ୟ ରହିଛି ଆମେ ଯଦି ଦେଖିବା ଏବେକା ଯୁଗରେ ବୈଦ୍ୟୁତିକ ଉପକରଣ ଗୁଡ଼ିକର ସାହାଯ୍ୟ ନେଇ ଆମେ ରୋଷେଇ କରୁଛନ୍ତି କିନ୍ତୁ ଆମେ ଯଦି ପୁରୁଣା ଦିନର ଅନୁଭୂତିକୁ ଦେଖିବା ତେବେ ସେତେବେଳେ ଏହିସବୁ ବୈଦ୍ୟୁତିକ ଉପକରଣ ନଥିଲା ସେତେବେଳେ ଆମର ମାଆମାନେ ବେସର ବାଟିବା ପାଇଁ କି ଏବଂ ଆଣ ବାଟିବା ପାଇଁ ଶିଳଶିଳୁପତା ବ୍ୟବହାର କରୁଥିଲେ ଗ୍ରାଇଣ୍ଡର ନଥିଲା ସେତବେଳେ ହେମଦସ୍ତାରେ କୁଟୁଥିଲେ ଗ୍ୟାସ ନଥିଲା ଉଠା ଚୁଲ୍ଲୀ ରେ ରୋଷେଇ କରୁଥିଲେ କାଠ ଚୁଲ୍ଲୀ ରେ ରୋଷେଇ କରୁଥିଲେ କୋଇଲା ଚୁଲ୍ଲୀ ରେ ରୋଷେଇ କରୁଥିଲେ ସେତବେଳେ ଓଭେନ ନଥିଲା ଓଭେନ ବଦଳରେ ସେତବେଳେ ଆମେ ତାୱାରେ ଗରମ କରିକି ଖାଉଥିଲୁ ଆଉ ଯାହାବି ଆମେ ବ୍ୟବହାର କରୁଥିଲୁ ଖାଦ୍ୟ ଜିନିଷ ତାକୁ ଡାଲାରେ ରଖୁଥିଲୁ ପାଛିଆରେ ରଖୁଥିଲୁ ସେମିତିକି ଆମ ରୋଷେଇ ଘରେ ଏବେ ଫ୍ରିଜର ପ୍ରଚଳନ ବହୁଳ ଭାବରେ ହେଲାଣି କିନ୍ତୁ ସେତବେଳେ ଯୁଗରେ ଏପରି ଫ୍ରିଜ ବି ମଧ୍ୟ ନଥିଲା ଆମେ ବିଭିନ୍ନ ପ୍ରକାର ପନିପରିବାକୁ ସାମଗ୍ରୀକୁ ଡାଲା ପାଛିଆ କୁଲାରେ ରଖୁଥିଲୁ ଏବଂ ସେସବୁ କୁ ସବୁଦିନ ବ୍ୟବହାର କରୁଥିଲୁ ଆଉ କିନ୍ତୁ ବର୍ତ୍ତମାନ ଫ୍ରିଜ ହେଲାପରେ ଏହିଯେଉଁ ରୋଷେଇ ସାମଗ୍ରୀ ଗୁଡ଼ିକ ଆଣିକି ଆଠ ଦିନ ପନ୍ଦର ଦିନପାଇଁ ମଧ୍ୟ ଆମେ ଫ୍ରିଜରେ ରଖୁଛୁ କିନ୍ତୁ ସେତବେଳେ ଯୁଗରେ ଏସବୁ ବୈଦ୍ୟୁତିକ ଉପକରଣ ନଥିଲା